ଆଜ୍ଞା ମୋର ଟିକିଏ ଅର୍ଜେଣ୍ଟ ଥିଲା ଆପଣ ଫ୍ରି ଅଛନ୍ତି ତ ଏବେ ଏ ମୋ ଭଉଣୀ ବାହାଘର ଅଛି ଆଉ ତାର ଅଛି ଯେଉଁ ଏନ୍ଗେଜମେଣ୍ଟ ଅଛି ଆଉ ଚାରିଦିନ ପରେ ତ ଅର୍ଜେଣ୍ଟଲି ଟିକିଏ ଦରକାର ଥିଲା ଆଉ ତା ଶାଢ଼ୀ ବ୍ଲାଉଜ୍ ସାୟା ସବୁ ଟିକିଏ ସିଲେଇ ସାଲେଇ କରିବାର ଥିଲା ଆପଣ ଟିକେ ଦେଖନ୍ତୁ ଆପଣଙ୍କର ସମୟ ଅଛି ତ ଆଜ୍ଞା ଡିଜାଇନର ଶାଢ଼ୀ ଅଛି ଚାରିଟା ଆଉ ସିମ୍ପୁଲ ଶାଢ଼ୀ ଦଶଟା ପାଖାପାଖି ଅଛି

ସବୁଗୁଡ଼ାକର ଟିକିଏ ମୁହଁ ମାରିବାର ଅଛି ସବୁ ଗୁଡ଼ାକର ତ ମୁହଁ ମରାଯିବ ଆଉ କିନ୍ତୁ ଡିଜାଇନର ଶାଢ଼ୀ ଗୁଡ଼ାକ ଟିକିଏ ବ୍ଲାଉଜ ଗୁଡ଼ାକ ଟିକିଏ ଭଲ ସେ ଡିଜାଇନ୍ କରାଯିବ ଆଉ ଟିକିଏ ତାର ଯେଉଁ ଲଟକନ୍ ଅଛି ସେ ଗୁଡ଼ାକ ଟିକିଏ କରାଯିବ ଆଉ ଯେମିତି ଭଲ ଦେଖାଯିବ ମୁଁ ତ ଆଉ ସବୁ ଡିଜାଇନ୍ ଜାଣିନି କେମିତି କ'ଣ ଆପଣ ଆପଣଙ୍କ ପାଖରେ କ'ଣ କ'ଣ ଡିଜାଇନ୍ ଅଛି ମାନେ କେମିତି ହାତ ଡିଜାଇନ୍ ସବୁ କହିଲେ ନାହିଁ ଆପଣ ଆମେ ଭେରାଇଟ ଭେରାଇଟ କରିବୁ ଆପଣଙ୍କ ଯେଉଁଟା ଭଲ ଲାଗିବ ନହେଲେ କରନ୍ତୁ ଆପଣ ଡିଫରେଣ୍ଟ୍ ଡିଫରେଣ୍ଟ୍ ଡିଜାଇନର କରନ୍ତୁ ଗୋଟେ ପ୍ରକାର ନକରିକି ଆଜ୍ଞା କିନ୍ତୁ ଭଲ କରିବେ ଯାହା କରିବେ ଭଲ କରିବେ ଯେମିତି ସୁନ୍ଦର ଦେଖାଯାଉଥିବ ଆଜ୍ଞା ଆଜ୍ଞା ସେଇଟା ତ ମୁଁ ଦେବି ଆଉ କିନ୍ତୁ ଶୁଣନ୍ତୁ ଯେହେତୁ ଗୋଟେ ମାନେ ବ୍ରାଇଡ଼ାଲ୍ ଜିନିଷ ଏଗୁଡ଼ାକ ତ ଆପଣ ଟିକିଏ ଯେମିତି ଦୁଇଟାକୁ ମେଣ୍ଟନ କରିବେ ଯେମିତି କି ସୁନ୍ଦର ଦେଖାଯାଉଥିବ ଆଉ ହାତଟାକୁ ଟିକିଏ ଭଲ ସେ ଡିଜାଇନ୍ କରିବେ ଆଉ ହଁ ଆପଣ ଟିକିଏ ଭିତରେ ଯଦି ହେବ ତା'ହେଲେ ଆଉ ଗୋଟେ ଅସ୍ତ୍ର ପକାଇଦେବେ ଚାରଦିନରେ ତ ଅଛି ଆପଣଙ୍କ ଦୁଇ ଦିନ ଭିତରେ କରିପାରିବେ ଚାରିଟାଯାକ ଡିଜାଇନର ଦେଇଦିଅନ୍ତୁ ଆଉ ବାକି ସାଧା ଗୁଡ଼ାକ ବାହାଘର ପୂର୍ବରୁ ହେଲେ ହେବ ହଉ ହଉ ମୁଁ ଜଣଙ୍କ ହାତରେ ପଠାଇଦେଉଛି ଆଉ